ହଁ ମୁଁ ବହୁତ ପୁସ୍ତକ ପଢ଼ିଛି ଛୋଟବେଳେ ପଢ଼ିଥିଲି ବାଘ ମାମୁଁ ଟୁଆଁ ଟୁଇଁ ଗପ ହେଟା ବହୁତ ବଢ଼ିଆ ଲାଗେ ବିଲେଇ ବିଲେଇ ନାଚ ଯେଉଁ ବିଲେଇ ନାନୀ ସେଟା ବହୁତ ଭଲ ଲାଗେ ତ ଏବେ ବି ଦୋକାନରେ ବି ବହୁତ ମିଳୁଛି ନା ହାସ୍ୟ ଯେଉଁ ବହି ସେଟା ଆଣିକି ପଢ଼ିଲେ ବହୁତ ଭ ଭଲ ଲାଗେ ମାନେ ମାନେ ପଢ଼ିଲେ ମାନେ ହସ କୁଆଡ଼ୁ ବାହାରେ ତୁ କହିପାରିବୁନି ହସ୍ୟ କଥା ମାନେ ତ ହସ ବାହାରିବ ନା ତ ନହେଲେ ସେ ଲାଭ କଣ ସେ ହସ୍ୟ କଥାଟା ନେଇକି ଏବେ ଯେଉଁ ନଟିଆର ଆସୁଛି ଯେଉଁ ବହି ପହି ବଢ଼ିଆ ଲାଗେ ଜିନିଷରା ମାନେ ପଢ଼ିବାକୁ ଭଲ ଲାଗେ ବହୁତ ଆଉ ଆଉ କଣ କହିବି ସେ ବିଷୟରେ ତ ଭଲ ଲାଗେ ଆଉ